ଶହେ ଏକ ହଜାରେ ଅଶୀ ପନ୍ଦର ହଜାର ପାଞ୍ଚ ଶହ ପଞ୍ଚାବନ ଏକ ଲକ୍ଷ ଏଗାର ହଜାର ନଅଶହ ଅଶୀ ପାଞ୍ଚଲକ୍ଷ ପଚାଶ ହଜାର ଆଠଶହ ଅଠାଅଶୀ